ଆମର ଭାରତର କଳା ହେଉଛି ଆଜି ନାଚ ଗୀତ ଚିତ୍ରକଳା ଏଇସବୁ କଳା ମାନେ ଆମର କଳାକାରଯାକ ହାଣ୍ଡି ଗଢ଼ିବା ମାଟିର ଇଟା କରିବା ଆମର ଚିତ୍ର କରିବେ ଚିତ୍ରକଳା ଅଛି ଗୋଟେ ଚିତ୍ର କରିବାକୁ ମୋତେ ଭଲ ଲାଗେ ନାଚ ଗୀତ ଅଛି ନାଚ ଗୀତ ନାଚ ଗୀତ କରିବାକୁ ବି ଭଲ ଲାଗେ ଆହୁରି ପିଲାମାନେ ନାଚ ଗୀତ କରିବେ ସବୁବେଳେ ଡ୍ୟାନ୍ସ ଫେନ୍ସ କରିକି ସେମାନେ ମନୋରଞ୍ଜନ କରିବେ ସେଇଟା ଗୋଟେ କଳା ଅଛି କୁମ୍ଭାରମାନେ ସେ ହାଣ୍ଡି ହାଣ୍ଡି ଗଢ଼େଇବେ ମାଟିର ସବୁ ଜିନିଷଯାକ ଗଢ଼େଇବେ ଆମ ପାଖ ଗାଁରେ ଅଛି ସେଇଟା ବା ସେଇଠି ଯିବେ ଲୋକମାନେ ସେ ହାଣ୍ଡି ଦେଖିବେ ସେଇଟା ବି ଗୋଟେ କଳା ଆହୁରି ଅଛି ଆହୁରି କଳା ଅଛି ଆମର ସବୁ ପିଲାମାନେ ଯାଇକି ଗୋଟେ ଜାଗାରେ ବସିକି ଖେଳିବେ